ମୁଁ ପରିଦର୍ଶନ କରିବାପାଇଁ ପ୍ରଥମ ଶତାଦ୍ଦୀରୁ ସପ୍ତମ ଶତାଦ୍ଦୀ ମଧ୍ୟରେ ଯଯାତି ରାଜବଂଶ ସମସ୍ତ କୀର୍ତ୍ତିରାଜିକୁ ପରିଦର୍ଶନ କରିବା ପାଇଁ ଚାହୁଁଛି କାରଣ ଏହା ଭିତରେ ଯେଉଁ ଅର୍ଥନୈତିକ ଦିଗ ରହିଛି ସାଂସ୍କୃତିକ ଦିଗ ରହିଛି ସ୍ଥାପତ୍ୟ ଦିଗ ରହିଛି ସେଗୁଡ଼ିକୁ ଅବଲୋକନ କରି ସମାଜ ଆଗରେ ବଣ୍ଟନ କରିବାପାଇଁ ମୁଁ ଏହା ଚାହୁଁଛି ଏତଦ୍ ବ୍ୟତୀତ ଭୁବନେଶ୍ୱରର ଧଉଳିଗିରି ପାହାଡ଼ ଖଣ୍ଡଗିରି ପାହାଡ଼ ଏବଂ ଯାଜପୁରର ଜଉଗଡ଼ ପାହାଡ଼ ଏଗୁଡ଼ିକ ମଧ୍ୟ ମୁଁ ପରିଦର୍ଶନ କରିବାକୁ ଚାହୁଁଛି କାହିଁକିନା ଏଠାରେ ମଧ୍ୟ ଜୈନ କୀର୍ତ୍ତିରାଜି ବୌଦ୍ଧ କୀର୍ତ୍ତିରାଜି ଗୁଡ଼ିକ ପରିଦୃଷ୍ଟ ଯାହାକି ତନ୍ମମଧ୍ୟରେ ଆମର ଛେଦୀବଂଶୀୟ ସମ୍ରାଟ ଖାରବେଳଙ୍କର କୀର୍ତ୍ତି ସମୂହକୁ ବର୍ଣ୍ଣନା କରିପାରୁଛି ଅଶୋକଙ୍କର ମୋର୍ଯ୍ୟ ସମ୍ରାଟ ଅଶୋକଙ୍କର ଶାସନକୁ ତାହା ବର୍ଣ୍ଣନା କରୁଛି କିଭଳି ଭାବରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଲେ ସମଗ୍ର ଓଡ଼ିଶା ମାନେ ଲୋକମାନଙ୍କ ପାଇଁ ନିଜର ଧର୍ମ ପରିବର୍ତ୍ତନ କରି ନିଜର ପ୍ରକୃତିକୁ ପରିବର୍ତ୍ତନ କରି ବିଶ୍ୱରେ ବୌଦ୍ଧଧର୍ମକୁ ମହାନ୍ ଧର୍ମରେ ପରିଣତ କଲେ ତାହା ଏକ ଉଦାହରଣ